ବଗିଚା ରକ୍ଷଣାବେକ୍ଷଣ ତ ଏମିତି ପ୍ରତ୍ୟେକ ଦିନ କରାଯାଏ ଯଦି ବର୍ଷା ଦିନେ ସାଧାରଣତଃ ଟିକିଏ ମଶା ପୋକ ସାପ ଇତ୍ୟାଦିର ଭୟ ଥାଏ କାରଣ ବର୍ଷା ଦିନେ ଅଧିକା ଜଙ୍ଗଲିଆ ହୋଇଯାଏ ଘାସ ଫାସ ହୋଇକି ଜଙ୍ଗଲ ହୋଇଯାଏ ବଗିଚା କିନ୍ତୁ ରକ୍ଷଣାବେକ୍ଷଣ ଠିକ୍ ରହିଲେ ପ୍ରାୟ ଏତେ ନହେଲେ ସବୁ ଦିନ ପରି ମଶା ଉପଦ୍ରବଟି ଥାଏ ମଶା କିନ୍ତୁ ସେହି ସମୟକୁ ଯଦି ଜଗିବା ଆମେ ସକାଳ ସନ୍ଧ୍ୟା ସମୟରେ ଟିକିଏ ମଶା ହୁଅନ୍ତୁ ନହେଲେ ଦିନ ଆଠରୁୁ ଚାରିଟା ପର୍ଯ୍ୟନ୍ତ ମଶା ନଥାନ୍ତି ଅନ୍ୟମାନ ବର୍ଷା ଦିନେ ପ୍ରାୟ ଅଧିକାଂଶ ମଶା ଇତ୍ୟାଦିର ଭୟ ଥାଏ